ହ୍ୟାଲୋ ଆପଣ ଫୁଲ ଦୋକାନରୁ କହୁଛନ୍ତି କି ମୁଁ କବିତା ମଲ୍ଲିକ କହୁଥିଲି ହଁ ଗଣେଶ ପୂଜା ପାଇଁ ଫୁଲ ଦରକାର ଥିଲା ତ ଆପଣ କେଉଁ କେଉଁ ଭେରାଇଟି ଫୁଲ ରଖିଛନ୍ତି ହଁ ଯେ ଫୁଲ ବାସି ଫାସି ଫୁଲ ନୁହଁ ଟି ମୁଁ କହିଲି ମାଳ କିଛି ଦରକାର ଥିଲା ଆଉ ଗୁଣ୍ଡ ଫୁଲ କିଛି ଦରକାର ସତେଜ ଫୁଲ ଅଛି ଟି ହଁ ସେ ନଗଦ ଫୁଲ ମୋତେ କିଛି ଦରକାର ଥିଲା ଭଲ ଫୁଲ ଆଉ ମୋତେ ଦେବେ ହଁ ନାଇଁ ଭଲ ଫୁଲ ବୋଲି ତ ମୁଁ ଶୁଣିକି ଫୋନ୍ କଲି ଆଉ ମାଳ ଛଅ ସାତଟା ଦରକାର ଆଉ ଗୁଣ୍ଡ ଫୁଲ ଗେଣ୍ଡୁ ଫୁଲ ଆଉ ଆଉ ଯେଉଁ ଫୁଲ ଅଛି ସବୁ ଭଲ ଭଲ ଭେରାଇଟି ଫୁଲ ଦେବେ ଆଉ ମନ୍ଦାର ଫୁଲ ଆଉ ସକାଳୁ ଦେବେ ଆଉ ଓ ହେଉ ନାଇଁ ମୁଁ ଯିବି ଦେଖିକି ଆଣିବି ନା ଆଉ ହେଉ ହେଉ ହେଉ ମୁଁ ଯାଇ କରି ପହଞ୍ଚିବି ଆଉ ହଁ ମୁଁ ସକାଳ ସାତଟା ସାଢ଼େ ସାତଟା ରେ ଯାଇକି ପହଞ୍ଚିବି ଆଉ ହଁ ହେଉ ହଁ